ହ୍ୟାଲୋ ଆପଣ ଶାମୁକା ହୋଟେଲରୁ କହୁଛନ୍ତି ଦୁଇଘଣ୍ଟା ବାଦ ମଗେଇଥିଲି ଡେଲିଭରିରେ ମାଛ ତରକାରୀ ମଗେଇଥିଲି ଡେଲିଭରି ବୟ ନେଇକି ଆସିଥିଲେ ପଇସାଟା ତାଙ୍କ ଛାଡ଼ି ଦେଇଛି ମୁଁ ଘରକୁ ଆସିଲିକି ଦେଖିଲା ବେଳକୁ ସେ ମାଛ ତରକାରୀ ବଦଳରେ ଅଛି ଛତୁ ମୁଁ ତ ଛତୁ ଖାଇବିନି ମାଛ ଖାଇବି ତୁମେ ଡେଲିଭରି ଭାଇଙ୍କୁ ପଠାନ୍ତୁ ସେ ଆସିକି ତାକୁ ନେଇକି ଯାଆନ୍ତୁ ତୁରନ୍ତ ତା' ବଦଳରେ ମାଛ ନେଇକି ଆସନ୍ତୁ ଏତେ ଟାଇମ୍ ହେଲାଣି ସେ ତେଣୁ କେତେବେଳକୁ ଆସିବ କ'ଣ କରିବ ଏମିତି ସବୁ ଭୁଲଭାଲ କରୁଛନ୍ତି କ'ଣ ତୁମ ଲୋକ କେମିତି କ'ଣ ରଖୁଛନ୍ତି ଦେଇଛନ୍ତି ଲୋକ ଏମିତି ସବୁ ଭୁଲଭାଲ ଏମିତି ଦେଉଛନ୍ତି ଗୋଟେ କହିଲେ ଗୋଟେ ଦେଉଛନ୍ତି ମାଛ ତରକାରୀ କହିଲେ ଛତୁ ଦେଉଛନ୍ତି ଛତୁ ତରକାରୀ କହିଲେ ମାଛ ତରକାରୀ ଦେଉଛନ୍ତି ହେଉ ଜଲ୍ଦି ତାଙ୍କୁ ଇଏ କରନ୍ତୁ ଆସିକି ଏତେ ଦୁଇଟା ତିନିଟା ବେଳ ହେଲାଣି କେତେବେଳକୁ ଆଉ ମଣିଷ ଖାଇବ କ'ଣ କହିଲେ ହଁ ଜଲ୍ଦି ଭାଇ ପଠାନ୍ତୁ ସେମିତିରେ ଆସିକି ଏତେ ଲେଟ୍ ହେଲାଣି ସେ ଯିବେ ପୁଣି ଆସିବେ ପୁଣି ଆଉ କେତେବେଳକୁ ଆଣିକି ଦେବେ ଆମେ ଖାଇବୁ ଅ ହେଉ ଜଲ୍ଦି ଜଲ୍ଦି ତାଙ୍କୁ ପଠାନ୍ତୁ